ମୁଁ ସାଧାରଣତଃ ଭାବେ ମୋର ସଫଳତା କହିଲେ ମୁଁ ଯେ ପ୍ରତିଟି ସମୟରେ ଲୋକମାନଙ୍କୁ ସାହାଯ୍ୟ କରିଥାଏ ସେ ସାହାଯ୍ୟରେ ଲୋକମାନେ ମଧ୍ୟ ଖୁସି ହୁଅନ୍ତି ଯିଏ ଯେତେବେଳେ ଯେ କୌଣସି କାମ କରେ ମୁଁ ସାଙ୍ଗେସାଙ୍ଗେ ତା କାମ ମୁଁ ପ୍ରତି ସହଜରେ କରିଦେଇଥାଏ କିନ୍ତୁ ବର୍ତ୍ତମାନ ସମୟରେ ମୋ ପକ୍ଷେ ଏମିତି ଏକ କିଛି ଯେ କୌଣସି କାମ ଘଟୁଛି ଯେଉଁଟାକି ମୋତେ ମଧ୍ୟ କାହା ଉପରେ ମାନେ ନିର୍ଭର କରିବାକୁ ପଡ଼ୁଛି ସେଥିପାଇଁ ମୁଁ ବର୍ତ୍ତମାନ ଏମିତି ମୁଁ କିଛି କାମ କରିଥିଲି ଯାହାକି ବୋଧେ ଭଗବାନଙ୍କ ତରଫରୁ ବୋଧେ ସେଇଟା ବୋଧେ ଅଲଗା କାହା ମାର୍ଫତରେ ମଧ୍ୟ ସେ ଜିନିଷଟି ମୋ ପାଖେ ହେଇପାରୁଛି ସେଥିପାଇଁ ମୁଁ ନିଜକୁ ମଧ୍ୟ ଧନ୍ୟମନେକରେ ବା ଗର୍ବିତମନେକରେ